କୃଷକମାନେ କିପରି ସୁନିଶ୍ଚିତ କରିପାରିବେ ଯେ ସେମାନଙ୍କ ପଶୁମାନଙ୍କୁ ସୁରକ୍ଷିତ ଏବଂ ମାନବୀୟ ଭାବରେ ପକ୍ଷକ କେନ୍ଦ୍ରକୁ ପ୍ରଦାନ କରା ଯାଇପାରିବ କୃଷକମାନଙ୍କ ସେମାନଙ୍କର ପଶୁମାନଙ୍କୁ ସୁରକ୍ଷିତ ରଖିବେ ତାଙ୍କର ସେମାନେ କେତେଟି ମାନେ ହୋଇ ପର୍ଯ୍ୟାପ୍ତ ସ୍ଥାନରେ ତାଙ୍କର ରଖିପାରିବେ ସେମାନେ ତାଙ୍କୁ ଓ ତାଙ୍କର ଯେପରି ସେମାନେ ମେଣ୍ଢା ଛେଳି କିମ୍ବା କୁକୁଡ଼ା ରଖିନ୍ତି ତାଙ୍କୁ ତାଙ୍କ ହିସାବରେ ସ୍ଥାନ ଦେବେ ଏ ଏଠାରେ ଏଠାରେ ମେଣ୍ଢା ଏଠାରେ ଛେଳି ସେପରି ତାଙ୍କ ତାଙ୍କୁ ଭଲ ସ୍ଥାନରେ ଯେନ୍ ରଖିବେ ସେଥି ସବୁ କଥା ବୁଝିବେ ସେମାନେ ସେନ କ'ଣ ହେଉଛି କ'ଣ ନ ହେଉଛି ଖାଇବାକୁ ମିଳୁଛି କି ନାହିଁ ହେଟା ସବୁ ବୁଝିବେ ଆଉ ସେନ ସେ ଏ ସେଠାରେ ଥିବା ସେ ଚାପକୁ ହ୍ରାସ କରିପାରିବେ ଯେପରି ସେମାନେ ସ୍ଥାନ ବଢ଼େଇକି ରଖିବେ ଯେପରି ଅଧିକ ମେଣ୍ଡି ଛେଳି ଛେଳି ରହିଛନ୍ତି ତ ସେମାନେ ଚାପ ସୃଷ୍ଟି ରହିବେ ତାକୁ ସେଟା କିପରି ନେବା ହେବାଟା ସବୁ ଦେଖିକି ସେମାନେ ଭଲସେ ନିଶ୍ଚିତ କହିପାରିବେ ତାଙ୍କର ତାଙ୍କର ଏହି ଏହି ପଶୁମାନେ ସୁରକ୍ଷିତ ମାନବିକ ଭାବରେ ପ୍ରକ୍ରିୟାକରଣ କେନ୍ଦ୍ରକୁ ପ୍ରଦାନ କରାଯାଇ ପାରିବ ଆଉ ସେମାନେ ସେଥିରୁ ଭଲ ଅର୍ଥ ମଧ୍ୟ ପ୍ରଦାନ କରିପାରିବେ